ଆମ ପରିବାର କିମ୍ବା ଆମ ଗ୍ରାମାଞ୍ଚଳରେ କୌଣସି ଧାର୍ମିକ ପର୍ବ ପାଲନ କରିବା ପାଇଁ ସମ୍ପ୍ରଦାୟ ସମସ୍ତେ ଏକାଠି ହୁଅନ୍ତି ରଜ କିମ୍ବା ଦୋଲ କିମ୍ବା ଗହ୍ମାପୂର୍ଣ୍ଣିମା ଦୁର୍ଗା ପୂଜା ଇଦ୍ କିମ୍ବା ଖ୍ରୀଷ୍ଟମାସ ଇତ୍ୟାଦି ଅନେକ ପର୍ବପର୍ବାଣି ଆମେ ଅନେକ ଧୁମ୍ଧାମ୍ରେେ ପାଲନ କରିଥାଉ ଯେମିତି ଦୁର୍ଗା ପୂଜା ଦୁର୍ଗା ପୂଜାରେ ମାତା ଦୂର୍ଗାଙ୍କୁ ପୂଜା କରାଯାଇଥାଏ ମାତା ଦୂର୍ଗାଙ୍କୁ ପୂଜା କରାଯାଇଥାଏ ସେଠାରେ ଆମେ ଦଶଦିନ ପର୍ଯ୍ୟନ୍ତ ଉପାସ ରହି ଏବଂ ଫୁଲ ଚନ୍ଦନ ଏବଂ ବିଭିନ୍ନ ପ୍ରକାର ପ୍ରସାଦ ଦେଇଥାଉ ଏବଂ ଦଶହରା ଅନେକ ଅନେକ ଘରକୁ ଅନେକ ଲୋକମାନେ ଆସନ୍ତି ଏବଂ ଡ଼ିଜେ ସହିତ ଅନେକ ଧାର୍ମିକ ପର୍ବ ମଧ୍ୟ ଧାର୍ମିକ ଜିନିଷ ହୋଇଥାଏ ବ୍ରାହ୍ମଣ ପୂଜା କରନ୍ତି ଏବଂ ଧୂପ ଦୀପ ଦେଇଥାନ୍ତି ଭଗବାନଙ୍କର ଅନେକ ଅନେକ ପ୍ରତିଦିନ ଏକ ନୂଆ ନୂଆ ବେଶ ଧାରଣ କରନ୍ତି ସେଥିରେ ଆମେେ ସମସ୍ତେ ଉପଲବ୍ଧ ହୋଇଥାଉ ଏବଂ ଅନେକ ସେଠାରେ ସମସ୍ତେ ଏକାଠି ହୋଇଥାଉ ଏବଂ ମାତା ଦୁର୍ଗାଙ୍କୁ ମାତା ଦୁର୍ଗାଙ୍କ ସହ ଭେଟ ହୋଇଥାଉ ଏବଂ ସମସ୍ତେ ମିଳିମିଶି ଏକାଠି ପ୍ରସାଦ ସେବନ କରିଥାଉ